ମୁଁ ନିଜେ ବହୁତ ପରୋପକାରୀ ବିଭିନ୍ନ ପ୍ରକାର ମାନେ ମେଡ଼ିକାଲ୍ରେ ଲୋକମାନଙ୍କୁ ସାହାଯ୍ୟ କରିଥାଏ ଏବଂ ବହୁତ ପ୍ରକାର ଜିନିଷ ମୁଁ କରିଆସୁଛି ଲୋକଙ୍କୁ ସାହାଯ୍ୟ କରିଆସୁଛି ମୁଁ ଗୋଟେ ଦେଖିଲାବେଳକୁ ଗୋଟେ ଗାଁରେ ଗୋଟେ ପିଲା ଇଲେଟ୍ରିକ୍ ଖୁଣ୍ଟିରେ ଝୁଲି ଅଛି ସେଠାରେ କେହି ସମସ୍ତେ ଭିଡ଼ିଓ ସୁଟିଂ କରୁଛନ୍ତି କିନ୍ତୁ କେହି ଜଣେ ଶହେ ଆଠକୁ ଫୋନ୍ କରୁନାହାନ୍ତି ଯେ ଆସକିନା ନେଇଯାଉ ସେ ଲୋକଟାକୁ ନେଇକରି ସେତେବେଳେ ମୁଁ ତାକୁ ଗାଁ ଲୋକମାନଙ୍କୁ କିଛି ନ କହି ନିଜେ ଶହେଆଠକୁ ଫୋନ୍ କରିଥିଲି ଶହେ ଆଠ ବାଲା କ'ଣ କଲେ ସେମାନେ କହିଲେ ଯେ ଆମର ବଡ଼ ବଡ଼ମ୍ବାରେ ଗାଡ଼ି ନାହିଁ ଆମେ ନରସିଂହପୁରରୁ ଗାଡ଼ି ପଠେଇବୁ ମୁଁ କକିଲି ଯେଉଁଠାରୁ ଗାଡ଼ି ପଠାନ୍ତୁ ଆପଣ ଗାଡ଼ି ଶୀଘ୍ର ପଠେଇକି ସେ ଲୋକକୁ ବଞ୍ଚେଇବାକୁ ଚେଷ୍ଟା କରନ୍ତୁ ଯାହା ହଉ ବହୁତ ଘଣ୍ଟା ପରେ ସେ ଆସିବା ପୂର୍ବରୁ ପିଲାମାନେ ତାକୁ ଗାଡ଼ି କି ଅଟକେଇକିନା ବସ୍କୁ ଅଟକେଇକି ଯାଇକି ସେ ପିଲାକୁ ତାରରୁ ଓହ୍ଲେଇକିନା ତାକୁ ନେଇକିନା ମେଡ଼ିକାଲ୍ରେ ପହଞ୍ଚିଥିଲୁ ଏବଂ ସେ କଟକ ବଡ଼ ମେଡ଼ିକାଲ୍ରେ ଚିକିତ୍ସା ହେଇକିନା ସେ ଭଲ ହୋଇଥିଲା ଏବଂ ମୋତେ ବି ବହୁତ ଲୋକ ବହୁତ ଶିକ୍ଷା ଦେଇଛନ୍ତି ଯେମିତିକି ଦେଖନ୍ତୁ ମୁର୍ଦ୍ଦାର ପୋଡ଼ିବା କେହି ଜାଣି ନ ଥାନ୍ତି ମୁର୍ଦ୍ଦାର ପୋଡ଼ିବା ହେଉଛି ଗୋଟେ କଳା ଅଛି ଯେମିତି ଲୋକଙ୍କର ମରିଗଲା ପରେ ପୋଡ଼ାହେଲା ବେଳେ ତା' ମୁଣ୍ଡକୁ ଫଟାଯାଏ ଯେଉଁଟାକି ସେଇଟା କେହି ଶିଖି ନ ଥାନ୍ତି ସେଇଟା କିଛି ଲୋକ ଆମକୁ ବହୁତ ଶିକ୍ଷା ଦେଇଛନ୍ତି ସେଇଟା ଆମେ ଜୀବନରେ କେବେ ବି ଭୁଲିବୁନି ଏବଂ ଗୋଟେ ଝିଅର ବାହାଘର ବାପା ମାଆ କାନ୍ଦି ଥାଆନ୍ତି କିନ୍ତୁ ତା'ର ବାହାଘର କରିବ କେତେ କଷ୍ଟ ସେମାନେ ଜାଣି ଥାଆନ୍ତି କେତେ ଜମିଜୁମା ବିକ୍ରି କରିକିନା ସେ ତା' ଝିଅକୁ ବାହାଘର କରିଥାଆନ୍ତି